ଦେଶରେ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଆମ ସମ୍ବିଧାନରେ ମୌଳିକ ଅଧିକାରରେ ଗୋଟିଏ ଅଧିକାର ଅଛି ଯାହା ସାଂସ୍କୃତିକ ଓ ଶିକ୍ଷାଗତ ଅଧିକାର ଏହା ଧାରା ଅଣତିରିଶିରୁୁ ତିରିଶରେ ବର୍ଣ୍ଣନା କରାଯାଇଛି ଅଣତିରିଶି ଧାରା ଅନୁସାରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଶିକ୍ଷା ପାଇପାରିବାରେ ଅଧିକାର ନିହିତ ରହିଛି ଧାରା ତିରିଶି ଅନୁସାରେ କୌଣସି ନିର୍ଦ୍ଧିଷ୍ଟ ଶିକ୍ଷାନୁଷ୍ଠାନ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିପାରିବେ ଛଅରୁ ଚଉଦ ବର୍ଷର ଅଧିକ ଶିଶୁ ବାଧ୍ୟତାମୂଲକ ଶିକ୍ଷା ଗ୍ରହଣ କରିବେ ଶିକ୍ଷା ପାଇଁ ଅନେକ ବିଶ୍ୱ ବିଦ୍ୟାଲୟ ହାଇସ୍କୁଲ୍ ଅଗନବାଡ଼ି ଓ ଆଦର୍ଶ ବିଦ୍ୟାଲୟଗୁଡ଼ିକ ରହିଛି ତେଣୁ ଆମେ ସମସ୍ତେ ଶିକ୍ଷା ଗ୍ରହଣ କରିବା ଉଚିତ୍